ଆମ ଅଞ୍ଚଳରେ ବହୁତ ପ୍ରାକୃତିକ ଜିନିଷ ମିଳେ ଆମ୍ବରୁ ଆମେ ରସ ବାହାର କରି ମାଜା କରୁ ବା ମହୁଲ ମହୁଲରୁ ଆମେ ମହୁଲ ରସରୁ ମଦ ହେବ ଟୋଲରୁ ଆମେ ତେଲ ବାହାର କରୁ ଆଉ ଜଙ୍ଗଲରୁ ମହୁ ମହୁ ନେଇକି ଆମେ ଯୋଉ ବ୍ୟବସାୟ କରୁ ଏମିତି ବହୁତ ପ୍ରକାର ପ୍ରାକୃତିକ ଜିନିଷ ଆମ ଅଞ୍ଚଳରେ ମିଳେ ବା ପାନୀୟ ଥଣ୍ଡା ପାନୀୟ ବି ମିଳେ କାରଣ ନଦୀ ଆମ ଗାଁ'ରେ ବହୁତ ବଡ଼ ନଦୀଟିଏ ଅଛି ନଦୀ ବି ପୁରା ବହି ଯାଉଛି ତେଣୁ ଆମ ଗାଁ'ରେ ବହୁତ ପାନୀୟ ଜଳର ସୁବିଧା ଅଛି ପ୍ରାକୃତିକ ଜିନିଷ ବି ଭରପୁର ଅଛି